ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ଅନେଶ୍ୱତ ନଅ ଲକ୍ଷ ଷାଠିଏ ହଜାର ଆଠ ଲକ୍ଷ ପଞ୍ଚାବନ ହଜାର ଛଅ ଲକ୍ଷ ତିରିଶ ହଜାର ସାତ ଲକ୍ଷ ପଇଁତିରିଶ ହଜାର